ଆମ ଟିଭି ପୁନଃ ଭିତରେ ସବୁ ଦେଖୁଛୁ ଆମେ ସେମାନଙ୍କ ବିଷୟରେ ଯେମିତି ଜାଣିପାରୁଛୁ ଆମର ନ୍ୟୁଜ୍ ଚ୍ୟାନେଲ୍ ଆଙ୍କର୍ ହେଲା ରାଜେଶ କୁମାର ସାହୁ ସିଏ ବି ଭଲ ଆଙ୍କରିଙ୍ଗ୍ କରନ୍ତି ସିଏ ତାଙ୍କ ନ୍ୟୁଜ୍ ଭଲ ବି ଲାଗେ ଦେଖୁ ସବୁବେଳେ ପାଇଁ ଭଲ ଲାଗେ ଭଲ ନ୍ୟୁଜ୍ ବି ଆସେ ତାଙ୍କର ନ୍ୟୁଜ୍ ଅପଡ଼େଟ୍ ଭଲ ହୁଏ ଏ ସବୁ ସୁବିଧା ଆମେ ଦେଖିପାରୁଛୁ ଟିଭିରେ ମୋବାଇଲ୍ରେ ଭଲ ଆସେ ଆଙ୍କରିଙ୍ଗ୍ ଭଲ କରନ୍ତି